ଆମ ଭାରତର ନାରୀମାନେ ଆଗରେ ବହୁତ ଅସୁରକ୍ଷାରେ ଥିଲେ ସେମାନେ ଇଆଡ଼େ ସିଆଡ଼େ ଯାଇପାରୁନଥିଲେ ତାଙ୍କୁ ଆଜି ଲୋକମାନେ ମାରିଦେଉଥିଲେ ଓ ଏବେ ତାଙ୍କୁ ଇଆଡ଼େ ସିଆଡ଼େ ଆଉ ତାଙ୍କୁ ଏକ ଫ୍ରିଡମ୍ ଗାର୍ଲସ୍ ଯାହାକୁ କହିବି

ନାରୀମାନେ ଏକ ଏକ ନାରୀ ନଥିଲେ ଦେଶ ନଥାନ୍ତା ନାରୀମାନେ ହେଉଛନ୍ତି ଆମ ଦେଶର ପ୍ରଥମ ନାଗରିକ ନାରୀମାନେ ଏବେ ଏକ ମୁଣ୍ଡଟେକି ଚାଲୁଛନ୍ତି ନାରୀମାନେ ଓ ଯେତେ କାମ କରିପାରୁଛନ୍ତି ନାରୀମାନେ ବି ସେତେ କାମ କରିପାରୁଛନ୍ତି ଓ ନାରୀମାନେ ତାଙ୍କୁ